ଆମ ଘରେ କୋବି କି ସମସ୍ତେ ପ୍ରାୟ ଭଲ ପାଆନ୍ତି ସେଥିପାଇଁ ଆମର ପ୍ରାୟ ଟାଇମ୍ ଫୁଲ କୋବି ତରକାରୀ ହୁଏ ଆମ ଶାଶୂ ବି ଭହୁତ ଭଲ ଭାବରେ ଫୁଲ କୋବି ରୋଷେଇ କରନ୍ତି ସେଥିପାଇଁ ଆମର ସମସ୍ତେ ହିଁ ଭଲ ଭାବରେ ଖାଆନ୍ତି ଆଉ ଭଲ ବି ପାଆନ୍ତି ଆଗେ କୋବିଟି ଆଣିବେ ଧୋଇଦେବେ କାଟି ଦେଇକି ଆଉ ତାକୁ ତେଲରେ ଟିକେ ଭାଜିକିନା ଖୋଲିଦେବେ ଥାଳି କି ତାପରେ ତାକୁ ତେଲ ଗରମ କରିବେ ସବୁ ଫୁଟଣ ପକାଇବେ ଲଙ୍କା ପକାଇବେ ତାକୁ କଟା ହେଇଥିବା ପିଆଜ ଚୁନ୍ ଚୁନ୍ କରି ତାକୁ ପକାଇବେ କଟା କଞ୍ଚା ଲଙ୍କା ପକାଇବେ ତେଜପତ୍ର ପକାଇବେ ତାପରେ ଟିକେ ଲାଲ୍ ଲାଲ୍ ହେଲା ପରେ ବଟା ହୋଇଥିବା ଅଦା ରସୁଣ ପେଷ୍ଟ ତାକୁ ପକାଇକି ତାକୁ ମସଲାକୁ ଭଲ ସେ କଷିବେ କଷି ହେଇ ଆସିଲାବେଳକୁ ଟିକେ ସ୍ମେଲ୍ ହେଇ ବାସ୍ନା ହେଇ ଆସିଲାବେଳକୁ ତାକୁ କଟା ଯାଇଥିବା ଟିକି ଟିକି ବିଲାତି କି ପକାଇବେ ପକାଇ ସାରିଲା ପରେ ତାକୁ ଅଳ୍ପ ପାଣି ଦେଇ ଘୋଡ଼ାଇ ଦେବେ ଘୋଡ଼ାଇ ଦେଲା ପରେ ସେ ଯେମିତି ଟିକେ ସାକୁଳେଇ ମାନେ ହେଇ ଆସିବା ମାନେ ବିଲାତି ଟା ଯେମିତି ଟିକେ ହେଇଆସିବ ସିଝି ଆସିଲା ବେଳକୁ ସେ ଯେଉଁ ଭଜା ଯାଇଥିବା କୋବିକି ଖୋଲିଥିବେ ତାକୁ ପୁଣି ସେ ମସଲାରେ ଛାଡ଼ିବେ ମସଲାରେ ଛାଡ଼ିକିନା ତାକୁ ଏପଟ ସେପଟ ଘାଣ୍ଟି ଦେଇକିନା ତା'ପରେ ତାକୁ ଘୋଡ଼ାଇ ଦେବେ ମସଲା ସହ କୋବି ବି ଭଲ ସେ ସିଝିବ ଆଉ ସିଝିଲା ପରେ ସେ କୋବିର ଟେଷ୍ଟ ଏମିତି ଲାଗିବ ଯେମିତି ଆମର ସମସ୍ତେ ହିଁ ଭଲ ପାଆନ୍ତି ସେଥିପାଇଁ ତାକୁ ହିଁ ହାତ ଚାଟିକି ଖାଇ ଦିଅନ୍ତି